ଶିକ୍ଷା ସାଂ ସାଂସ୍କୃତିକ ପ୍ରଥାକୁ ଆମେ ଯେମତି ଛୁଆଁ ଛୁଆଁ ଯେମିତି ଆଗରୁ ଥିଲା ଆଗକୁ ଏବେ ଏବେବି ଜମା ଛୁଆଁ ଛୁଆଁ ନାହିଁ ଆଉ ଯେମିତି ପିଲାମାନେ ଯେମିତି ପାଠ ପଢ଼ୁଥିଲେ ପାଖରେ ବସେଇ ଦଉନଥିଲେ ନା କିଛି କରିଦଉନଥିଲେ କହୁଥିଲେ ଏ ଜାତି ସେ ଜାତି ଦୁନିଆ ପ୍ରକାର କଥାବାର୍ତ୍ତା କରିକିରି ଛୁଆଁ ଅଛୁଆଁ ଆଉ ଏବେ ଭେଦଭାବ ନାହିଁ ଯେମିତି ମନ୍ଦିରକୁ ସବୁ ସମ ସମସ୍ତେ ସମାନେ ଆଉ ଯେମିତି ଆଗରୁ ଯେମିତି ଥିଲା ଏବେ ଯେମତି ଆଉ ଏବେ ଯେମିତି ଧନୀ ଗରିବ ଭେଦ ହେବ ଆଉ ଯେମତି ସମସ୍ତଙ୍କ ଭାବରେ ସବୁ ସମାନ ଆଗକୁ ଯେମିତି ଥିଲା ସବୁ ଛୁଆଁ ଅଛୁଆଁ ଯେମିତି ଥିଲା ଆଉ ସେ ଏବେ ଆଉ କିଛି ନାହିଁ